ଆମ ଦେଶର ଅନେକ ସଂସ୍କୃତି ଆମକୁ ବିଶ୍ୱ ସ୍ତରୀୟ ସ୍ଥାନରେ ସ୍ଥାନ ଦେଇ ଦେଇଛି ଯାହା କଳା ସଂସ୍କୃତି କାହାଣୀ ପୁରାଣ ପ୍ରାଚୀନ ଜିନିଷକୁ ସ୍ଥାନ ଦେଇଛି ସେହି ସ୍ଥାନ ଆମକୁ ଅନେକ ଜାଗାକୁ ପହଞ୍ଚାଇଛି ଅନେକ ବିଷୟରେ କହିଛି କାରକ ଦେଇକି ସାଂସ୍କୃତିକ ଐତିହାସିକ ପ୍ରାଚୀନ କାହାଣୀ ପୁରାଣ ଆମକୁ ଅନେକ ଶିକ୍ଷା ଦେଇଛି ଯାହା ଆମର ସାହିତ୍ୟ ବା ଇତିହାସ ଇତିହାସରେ ପରିଗଣିତ ହୋଇଛିି ଆପଣଙ୍କ ଉତ୍ପତ୍ତି ବିଷୟ ଉତ୍ପତ୍ତି ବିଷୟରେ ଆମକୁ କୁହନ୍ତୁ ଯାହା ଆପଣଙ୍କ ସଂସ୍କୃତି ପରିଚୟକୁ ଆକାର ଦେଇଛି ଆମର ସଂସ୍କୃତି ପରିଚୟ ପ୍ରାଚୀନ କା ପ୍ରାଚୀନ କାହାଣୀ ପୁରାଣ ଇତ୍ୟାଦିକୁ ଆକାର ଦେଇଛି ଯାହା ଆମେ ବିଶ୍ୱାସ ସ୍ତରରେ ଅନେକ କିଛି କରିନୁ କାହାଣୀ ମଧ୍ୟରେ ଅନେକ ଶିକ୍ଷା ରହିଛି ଯାହା ଇତିହାସରେ ବର୍ଣ୍ଣିତ ଅଛି ଓ ପୁରାଣ ଆମର ଭାରତର ସବୁଥିରୁ ଶ୍ରେଷ୍ଠ ବା ପ୍ରଥମ ବହି ହେଉଛି ଗୁଟେ ପୁରାଣ ପୁରାଣ ପ୍ରାଚୀନ ଭାରତରେ ଅନେକ ଜାଗାରେ ଅଛି ପ୍ରାଚୀନ ଭାରତରେ ଅନେକ ସ୍ଥାନରେ ଅଛି ପ୍ରାଚୀନ ଭାରତରେ ଅନେକ ଲୋକପ୍ରିୟ ଭାବରେ ପୁରାଣ ପରିଗଣିତ ଅଛି କାହାଣୀ ଗୁଡ଼ିକ ଆମ ଅନ୍ତର ଭିତରେ ଆମ ଭାରତରେ ଅନେକ ଶିକ୍ଷା ଦେଇଛି ଆମ ଦିଲ୍ ଆମ ଅନ୍ତରହ ଅନେକ ଶିକ୍ଷା ପାଇ ଯେଉଁ କାହାଣୀ ଗୁଡ଼ିକ ରୁ ଆମେ